ମା ମଙ୍ଗଳା ହୋଟେଲ୍ରୁ କହୁଛନ୍ତି ଭାଇ ଆଜି ଆପଣଙ୍କର କଣ କଣ ସବୁ ଆଇଟମ୍ ଅଛି ଆପଣଙ୍କର ହୋଟେଲ୍ରେ ଭଲ ଖାଇବା ହୁଏ ଏତେ ଆଜି ଅଛି ମାନେ ନନ୍ଭେଜ୍ ଉପରେ କିଛି ଆଇଟମ୍ ଅଛି ନା ଭେଜ୍ ଉପରେ କିଛି ଆଇଟମ୍ ଆମର କୋଡ଼ିଏ ତିରିଶି ଜଣ ଲୋକଙ୍କ ପାଇଁ ଅର୍ଡ଼ର୍ କରିଥାନ୍ତୁ ଯେ ଜିନିଷ କଣ ସ୍ପେସିଆଲ୍ ଅଛି ଆଜି ପାଇଁ ସ୍ପେସିଆଲ୍ ଆପଣ ମଶୃମ୍ ଚି଼ଲି ମଶୃମ୍ ଚିକେନ୍ ଚି଼ଲି ଚିକେନ୍ ପନିର୍ ଆଉ ମଟନ୍ ମସଲା ପାମ୍ପଡ଼୍ ଆଉ ସେଠି ଆପଣ ଇଏ ରାବିଡି ମଧ୍ୟ ଦେଉଛନ୍ତି ନା ଆଉ କଣ ଅଛି ଖାଇବା ଏଇ ଏଇ ସବୁ ଜିନିଷ କମ୍ ମସଲା ଯୁକ୍ତ ମାନେ ଖାଇବା ପାଇଁ ଟେଷ୍ଟି ହେଇଥିବା ଦରକାର ଆଉ କେତେ କଣ ସବୁ ଜିନିଷ ରେଟ୍ଫେଟ୍ ନେଉଛନ୍ତି ଆପଣ କହିଲେ ମୁଁ ଆପଣଙ୍କୁ ଅର୍ଡ଼ର୍ କରିବି କୋଡ଼ିଏ ଜଣଙ୍କ ପାଇଁ ଠିକ୍ ଟାଇମ୍ରେ ବି ଦେବା ଦରକାର ଆପଣ ଆମେ ଲଞ୍ଚରେ ଖାଇବୁ ଗୋଟେ ରୁ ଦୁଇ ଟା ଭିତରେ ଆପଣ ଭିତରେ ଦେଇ ପାରିବେ ତ ଚିକେନ୍ ପନ୍ଦର ଜଣଙ୍କ ପାଇଁ ପନ୍ଦରଟା ପ୍ଲେଟ୍ ଚିକେନ୍ ଚି଼ଲି ମଶୃମ୍ ପନ୍ଦର ପ୍ଲେଟ୍ ପନିର୍ ପନ୍ଦର ପ୍ଲେଟ୍ ଆଉ ସେଠି ମଟନ୍ ପନ୍ଦର ପ୍ଲେଟ୍ ଆଉ ରାବିଡ ମସଲା ପାମ୍ପଡ଼ ପନ୍ଦର ଟା ଏ ସବୁ ଜିନିଷ ଆପଣ ଗୋଟେ ରୁ ଦୁଇ ଟା ଭିତରେ ଅର୍ଡ଼ର୍ କରିଦେଲେ ଆପଣଙ୍କୁ ଆପଣଙ୍କ ପଇସା ଫୋନ୍ପେ ହେଉ କ୍ୟାସ୍ ହେଉ ଏଥିରେ ଆପଣଙ୍କୁ ଆମେ ଦେଇଦେବୁ ଠିକ୍ ଅଛି ଆପଣ ଆପଣଙ୍କ ଠିକଣା ଟା ନା ମୁଁ ମୋ ଠିକଣା ଦେଇଦଉଛି ଆପଣ ଏଇ ଠିକଣା ରେ ପାର୍ସଲ୍ କରିଦେବେ ମୁଁ ଆପଣଙ୍କୁ କ୍ୟାସ୍ ନହେଲେ ଫୋନ୍ପେ ଦେଇଦେବି ହେଲା